ଅଠର ଅଗଷ୍ଟ ଦୁଇ ହଜାର କୋଡ଼ିଏ ପାଞ୍ଚ ଜାନୁଆରୀ ଦୁଇ ହଜାର ସାତ ନଅ ସେପ୍ଟେମ୍ବର ଦୁଇ ହଜାର ଦଶ ଏଗାର ଅଗଷ୍ଟ ଦୁଇ ହଜାର ପାଞ୍ଚ ପଚିଶ ଡିସେମ୍ବର ଦୁଇ ହଜାର ତେଇଶ